ଆମ ରାଜ୍ୟ ହେଉଛି ଓଡ଼ିଶା ଓ ଆମ ଭାଷା ଓଡ଼ିଆ ଆମ ରାଜ୍ୟରେ ଅନେକ ଲେଖକ ଲେଖିକା ଅଛନ୍ତି ସେମାନେ ହେଲେ ମଧୁସୂଦନ ଦାସ ମଧୁସୂଦନ ରାଓ ଗଙ୍ଗାଧର ମେହେର ଗୋଦାବରୀ ମହାପାତ୍ର ଲକ୍ଷ୍ମୀକାନ୍ତ ମହାପାତ୍ର ସରୋଜିନୀ ନାଇଡ଼ୁ ଗୋପବନ୍ଧୁ ଦାସ ଭଲି ଅନେକ ବ୍ୟକ୍ତି ବିଶେଷ ରହିଅଛନ୍ତି ସେ ସେହି ଭଲି ଅନେକ ସମାଜସେବୀ ଯେପରି ଗୋପବନ୍ଧୁ ଦାସ ବୋଲି ଅନେକ ମହାପୁରୁଷ ସେ କହିଥିଲେ ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲିଯାଆନ୍ତୁ ମୋ ପିଠିରେ ସେହିପରି ଅନେକ କଳାକାରମାନେ ମଧ୍ୟ ରହିଛନ୍ତି ସେମାନେ ତାଙ୍କର କଳାର ପ୍ରଦର୍ଶନ କରିଛନ୍ତି ଆଉ ମଧ୍ୟ ଅନେକ ବିଶିଷ୍ଟ ବ୍ୟକ୍ତି ରହିଛନ୍ତି ଯେପରି ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ ସୁଭାଷ ଚନ୍ଦ୍ର ବୋଷ ଜବାହାରଲାଲ ନେହେରୁ ଜ ଦେଲାପ ଗୁରୁ ଲକ୍ଷ୍ମଣ ନାୟକ ବିଷ୍ଣ ମୁଣ୍ଡା ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ରହିଛନ୍ତି ସେମାନଙ୍କର ମଧ୍ୟରୁ ଜାତୀୟ ଗୁରୁଙ୍କୁ ଫାଶି ମଧ୍ୟ ଦିଆଯାଇଥିଲା ଖାଲି ଏତିକି ନୁହେଁ ସ୍ଥାନୀୟ ରାଣୀ ଲକ୍ଷ୍ମୀ ବାଇ ମଧ୍ୟ ଅନ୍ୟତମ